ଯେତେବେଳେ ଘର ଦ୍ଵାରା ଭାଙ୍ଗଲେ ବହୁତ ଦୁଃଖ ପାଇଲୁ ଆମେ ଆମେ ଜୁହାର ବୀନିତି କରୁଥିଲୁ ନାଇଁ ଭାଙ୍ଗୁନ୍ ନାଇଁ ଏଇଟା କିଛି କରୁନ୍ ବୋଲିକରି ହେଲେ ଘର ଦ୍ଵାର ଭାଙ୍ଗି ନେଲେ ବହୁତ ଅସୁବିଧା ବର୍ଷା ହେଲା ତଳେ ବି ସୁଁ ଖଟ ଗୁଡ଼ାକ ସବୁ ଭାଙ୍ଗି ନେଇଥିଲେ ଖରାରେ ବି ହେନ୍ତା ଦୁଃଖ୍ ବର୍ଷା ରେ ବି ହେନ୍ତା ଦୁଃଖ୍ ଆର୍ ପଇସା ତ ନା ଥୋଇଛୁ ସାଙ୍ଗ୍ ସାଙ୍ଗ୍ ଆମେ ଘର୍ ଟେ ବନାଇ ନବୁ ତୁନ୍ ଶାଗ୍ମାନେ ବି ଯେନ୍ତା ଥିଲା ଫେକି ଫୁକା ନେଲେ ବହୁତ୍ ଦୁଃଖେ ଆମେ ବହୁତ୍ ଅସୁବିଧା ଆମେ ପାଇଛୁ ହେ ସମୟ କେ ଯେନ୍ତା କି ଇହାଦେର ତକ୍ ବି ଆମେ ସୁରୁ କଲେ ନାଏ ଭୁଲି ପାରୁ କାନ୍ଦି ନେଇ ଯାଏସି ସେ ଜିନିଷ କେ ସୁରୁ କଲେ ପାନ ଟିପିର ଟିପିର ବର୍ଷୁ ଥାଏ ଜରି ପାଲ କେ ଆମେ ଉଡ଼ି କରି ଆମେ ଖାଇଛୁ ରାନ୍ଧ୍ ବାର୍ ଥିଲେ ବି ଆଉ ଗୁଟେ ଜିନିଷ ରାନ୍ଧି ନାଇଁ ହଏ ବର୍ଷାର୍ ଲାଗି ଆମେ ହେତେ ଦୁଃଖ ପାଇଛୁ ଆମେ କାଣା କହେମୁ ଇହାଦେ ଗୁଟେ କିସମର୍ ଭଲ୍ ଅଛୁ